ଖେଳିବା ଗୋଟିଏ ଏମିତି ଜିନିଷ ହଉ କିି ଯାହା ସମସ୍ତଙ୍କ ସହିତ ଜଡ଼ିତ ହୋଇ ରହିଥାଏ ଛୋଟବେଳଠୁ ଆମେ ସମସ୍ତେ ଖେଳକୁଦରେ ମାତି ଥାଉ ଏମିତି ଛୋଟ ଛୋଟବେଳେ ବହୁତ ବହୁତ ପ୍ରକାର ଖେଳ ଥାଏ ତା ସହିତ ଆମେ ଜାଣିଛୁ ସେମିତି ଧୀରେ ଧୀରେ ବଡ଼ ହେଲା ମଧ୍ୟ ସେ ଖେଳିବାର ଇଚ୍ଛା ବଢ଼ି ବଢ଼ି ଚାଲିଲା ତ ଏମିତି ଖେଳିବାକୁ ମୋତେ ବହୁତ ଭଲ ଲାଗେ ତ ସ୍କୁଲ୍ ଟାଇମ୍ରୁ ସବୁବେଳେ ମୋତେ ମାନେ ଖେଳକୁଦରେ ମନ ବହୁତ ଭଲ ଲାଗେ ଏବଂ ଖେଳକୁଦ କଲେ ଦେହ ବି ଭଲ ରୁହେ ଯେମିତିକି ବ୍ୟାୟାମ କଲେ ଯେମିତି ଦେହ ଭରିରହେ ସେମିତି ଖେଳକୁ କଲେ ମଧ୍ୟ ଦେହ ସୁସ୍ଥ ସବଳ ରହିଥାଏ ଦେହକୁ ଫୁର୍ତ୍ତି ମିଳିଥାଏ ଷ୍ଟ୍ରଙ୍ଗ ହେବାକୁ ହେଇଥାଏ ଏମିତି ଆମ ଦେଶରେ ମଧ୍ୟ ଅନେକ ଖେଳାଳି ବହୁତ ନାମ କରିଛନ୍ତି ଦେଶରେ ମଧ୍ୟ ଏବଂ ଦେଶ ବାହାରେ ମଧ୍ୟ ଏବଂ ଆମର ଦେଶର ଉନ୍ନତି ମଧ୍ୟ କରିଛନ୍ତି ଆମ୍ଭେମାନେ ତାଙ୍କର ସେଇ କଷ୍ଟକୁ ଦେଖିକି ଆମେ ମଧ୍ୟ ଅନୁପ୍ରାଣିତ ହଉଛେ ଓ ତାଙ୍କ ଭଳିଆ ଜଣେ ଜଣେ ଭଲ ଭଲ ପ୍ଲେୟାର୍ ହେବାକୁ ଆମେ ଚେଷ୍ଟା କରିବା ଏହା ହିଁ ଆମର କର୍ତ୍ତବ୍ୟ ଏବଂ ତାଙ୍କୁ ଉତ୍ସାହିତ କରିବା ହିଁ ଆମର ଦାୟିତ୍ୱ ତ ସେମିତି ପି ଟି ଓଷା ମଧ୍ୟ ଜଣେ ପ୍ଲେୟାର୍ ତ ତାଙ୍କର ବୟସ ବୟସ ହେଲା ଷାଠିଏ ବର୍ଷ ଠିକ୍ ସେମିତି ପି ଟି ଉଷାଙ୍କ ଭଳି ବହୁତ ବହୁତ ଆଥଲେଟ୍ମାନେ ମଧ୍ୟ ଅଛନ୍ତି ଯେମିତିକି ଅଲମ୍ପିକରେ ମଧ୍ୟ ଅଛନ୍ତି ସବୁପ୍ରକାର ଗେମ୍ ଆମର ଦେଶରେ ଉପଲବ୍ଧ ତ ଯିଏ ଯେଉଁ ପ୍ରକାର କ୍ୟାରିଅର୍ ବନାଇପାରିବ ତାକୁ ସେ ପ୍ରକାରର କ୍ୟାରିଅର୍ ମଧ୍ୟ ମିଳିପାରିବ କିଏ ତ ପାଠରେ ମଧ୍ୟ କରିପାରିବ ତ କିଏ ତ ପୁରା ଖେଳ ମଧ୍ୟ ମଧ୍ୟ କରିପାରିବ ତ ଖେଳରେ ମଧ୍ୟ ବହୁତ ଫ୍ୟୁଚର୍ ଅଛି ଯେ ଯେମିତି ପ୍ରକାର ଚାହିଁବ ସେ ସେମିତି ପ୍ରକାର ଖେଳ ଖେଳିକି ତା'ର ନାମ ରୋସନ କରି ମଧ୍ୟ ପାରିବ ତ ଆମେ ଯେହେତୁ ଭାରତ ବର୍ଷିତ ଆମେ ହକି ପ୍ଲେୟର୍ ମଧ୍ୟ ହେଇପାରିବା ହକି ଯେହେତୁ ଆମର ପ୍ରଧାନ ମାନେ ଜାତୀୟ ଖେଳ ତ ସେଠି ମଧ୍ୟ ଆମେ ନାମ ବାହାରେ ବି କରିପାରିବା କିନ୍ତୁ ଯାହାକୁ ଯେଉଁ ଖେଳରେ ଭଲ ଲାଗୁଛି ସେଇ ଖେଳକୁ ନିଜ ପରିଚୟ ସୃଷ୍ଟି କରିବା ହିଁ ଏହାକୁ ମଧ୍ୟ ଉତ୍ତମ କାର୍ଯ୍ୟ ତ ନିଜର ଗାଁର ଦେଶର ପୁରା ରାଜ୍ୟ ସମସ୍ତଙ୍କର ନାଁ ରଖିବା ଆମର କର୍ତ୍ତବ୍ୟ ଅଟେ ତ ଆମେ ସମସ୍ତେ ଚେଷ୍ଟା କରିବା କି କିଛି କିଛି ବି ଖେଳ କରିବା ନିଜକୁ ଦେଖାଇବା ଟ୍ୟାଲେଣ୍ଟକୁ ବାହାର କରିବାକୁ ଚେଷ୍ଟା କରିବା ଏବଂ ଖେଳ ଖେଳିବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିବ ତ ସବୁପ୍ରକାର ସୁବିଧା ଯେହେତୁ ଆମକୁ ମିଳୁଛି ତ ଆମେ କିଛି ନହେଲେ କିଛି ବି ଜାଗାରେ ଆମେ ଭାବୁନି କି ନିଜର ପ୍ରତିକ୍ରିୟା ପ୍ରଦର୍ଶନ କରିବା ଉଚିତ